ଆମ ଗାଁର ଯୁବକମାନଙ୍କ ସବୁଠାରୁ ଲୋକପ୍ରିୟ କର୍ମସ୍ଥଳୀ ହେଉଛି ଧାନ ଚାଷ କରନ୍ତି ପନିପରିବା ଚାଷ କରନ୍ତି ଘରର ବହୁତ କାମ କରନ୍ତି ଯେଉଁଯାକ ରାଜମିସ୍ତ୍ରୀ ବି କାମ ହେଉଛି ରାସ୍ତା କାମ ହୁଏ ସେ'ଠି ବି କାମ କରନ୍ତି ମାଟି ଖୋଳା କାମ ବି ହୁଏ ଆଉ ଗାଁରୁ ସହରକୁ ବି ଯାଆନ୍ତି ଲୋକମାନେ ଯେମିତିକି ତାମିଲନାଡ଼ୁରେ ବି ଲୋକ ପ୍ରାୟତଃ ରହୁଛନ୍ତି ସେ ଜାଗାରେ କାମ ବି କରୁଛନ୍ତି କମ୍ପାନୀ ଗୁଡ଼ିକରେ କେତେ ଜଣ ହୋଟେଲରେ କାମ କରୁଛନ୍ତି ସେଇ ଜାଗାରେ ବି ବାହାରେ ବି କାମ କରନ୍ତି ସାଧାରଣ ଲୋକମାନେ ଚାକିରୀ ବି କରନ୍ତି ଯେମିତି କମ୍ପାନୀ ମାନଙ୍କରେ କେଉଁଠି ହୋଟେଲରେ ବି କରୁଛନ୍ତି କାମ କମ୍ପାନୀରେ ବି କରନ୍ତି କାମ ସେହିସବୁ ଭଳିଆ ଚାକିରୀ କରନ୍ତି